ଆମ ଅଞ୍ଚଳରେ ଲୋକମାନେ ବହୁତ ଅନ୍ଧବିଶ୍ୱାସକୁ ବିଶ୍ୱାସ କରନ୍ତି ସେ ଅନ୍ଧବିଶ୍ୱାସଟି ପୁରା ଅନ୍ଧବିଶ୍ୱାସ ଏହି ଅନ୍ଧବିଶ୍ୱାସ ଭୂତ ପ୍ରେତ ଅନେକ ଜିନିଷକୁ ବିଶ୍ୱାସ କରନ୍ତି ଏହି ଅନ୍ଧବିଶ୍ୱାସ ହେଉଛି ପୁରା ଅନ୍ଧବିଶ୍ୱାସ ଅନ୍ଧବିଶ୍ୱାସକୁ ବିଶ୍ୱାସ କରିବା ମୂର୍ଖକତା ଅନ୍ଧବିଶ୍ୱାସକୁ ଆମେ ବିଶ୍ୱାସ କରି ଅନେକ କିଛି କ୍ଷତି ହୋଇଥାଏ ସେହି କ୍ଷତି ହୋଇଥିବାରୁ ଆମେ ବହୁତ ହାନିଦାୟକ ହୋଇଥାନ୍ତି ଆମେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରିବା ନାହିଁ ଭୂତ ପ୍ରେତ ଗୁଣି ଇତ୍ୟାଦିକୁ ବିଶ୍ୱାସ କଲେ ଆମେ ପଛରେ ଅନେକ କିଛି କଷ୍ଟ ଭୋଗ ପାରିବା ତେଣୁ ଅନ୍ଧବିଶ୍ୱାସ ବିଶ୍ୱାସ କରିବା ନାହିଁ ସେହିଁ ଅନ୍ଧବିଶ୍ୱାସ ହେଉଛି ଆମର ମୂର୍ଖକତା ଅନ୍ଧବିଶ୍ୱାସ ଗୋଟିଏ ଭୂତ ଅଛି ସେଠାରେ ଭୂତ ଅଛି ଏଠାରେ ଏ ପ୍ରେତ ଅଛି ଏହାକୁ ବିଶ୍ୱାସ କଲେ ଆମେ ହାନିଦାୟକ ହୋଇଥାଉ ଗୋଟିଏ ଭୂତ ପ୍ରେତ କେବେବିଲ୍ ଆସେ ନାହିଁ ଯିଏ ମରିଯାଏ ସିଏ ସରିଯାଏ ତେଣୁ ଆମେ କେବେ ବି ଅନ୍ଧବିଶ୍ୱାସକୁ ବିଶ୍ୱାସ କରିବା ନାହିଁ ବିଶ୍ୱାସ କଲେ ଆମେ କ୍ଷତିରେ ପଡ଼ିବା ସେହି କ୍ଷତି ଆମ ଉପରେ ଲାଗିବ ତେଣୁ ମୁଁ ଅନୁରୋଧ କରୁଛି ଯେ ଆମେ କେବେ ବି ଅନ୍ଧବିଶ୍ୱାସକୁ ବିଶ୍ୱାସ କରିବା ନାହିଁ